ହଁ ପ୍ରଭାତୀ କ'ଣ କରୁଛୁ ହଁ ମୁଁ ବି ସେହି କଥା ଭାବୁଥିଲି ତୁ ବି ସେହି କଥା କହୁଛୁ ଚାଲ ଆଜି ଯିବା ସନ୍ଧ୍ୟା ବେଳେ ଯିବା କି ଆଜି ଦମନ୍ ପଡ଼ିଛି ପରା ବାବୁସାନର ବଢ଼ିଆ ଫିଲ୍ମଟା ଯିବା କି ହଁ ନାଇଁ ମୁଁ ଯାଇନି ଏହି ସାଙ୍ଗ ପିଲାମାନେ ଯାଇଥିଲେ କହୁଥିଲେ ଆମେ ଯିବା କି ହିରୋଇନ୍ କଥା ମୁଁ ଜାଣିନି ଟ୍ରେଲର୍ ଏତେ ଦେଖିନି ପିଲାସବୁ କହୁଥିଲେ ଦମନ୍ ଫିଲ୍ମଟା ଭଲ ହେଇଛି ବୋଲି ବାବୁଶାନର ଯିବା କି ଦେଖିବାକୁ କୁହ ସନ୍ଧ୍ୟା ବେଲେ ଯିବା ହଁ ସନ୍ଧ୍ୟା ଆଜି ସନ୍ଧ୍ୟା କ'ଣ ହେଲା କି ଘରେ କିଛି ଛାଡ଼ିବେନି ଘରେ କ'ଣ କହିବା କି ଲୁଚିକି ଆସିବା ଆଉ କ'ଣ କହିବା ମୁଁ ବି ଆମ ଘରେ କହିବିନି ତୁମେ ତୁମେ କୁହ ଟିଉସନ୍ ଟି ହଉ ଜନ୍ମଦିନ କହିକି ଆସିବ କି ହଉ ଠିକ୍ ଅଛି ତା'ହେଲେ ତୁମ ମମ୍ମି ଫୋନ୍ କଲେ ମୁଁ କହିଦେବି ଯେ ମୋ ଜନ୍ମଦିନ ବୋଲି କହିଦେବି ତୁମେ ବି ଜଣାଇଦିଅ ତୁମ ଘରେ ହେଲା ଯିବା ହଁ ଆଜି ବିରିୟାନୀ ବିରିୟାନୀ ଖାଇକି ଆସିବା ହେଲା ଟିକେଟ୍ ଦୁଇଟା କାଟିଦେବା ହେଲା ଆଉ ବୁଲ ଯଦି ଟାଇମ୍ ହେଲା ପରେ ବୁଲାବୁଲି କରିବା ହେଲା ଫିଲ୍ମ ଦେଖିସାରି ଯାଇକି ବୁଲାବୁଲି କରିବା ହଁ ମଜାମସ୍ତି କରିବା ଆଉ ଫିଲ୍ମ ସରିଲା ପରେ ଆସିବା ହେଲା ମଝିରୁ ଉଠିକି ଆସିବାନି କହି ଦେବା ଯେ ଆମ ଘରେ ତୁମେ ତୁମେ କହି ଦେଇ ଆସ ଯେ ଆମ ଘରେ ରହିବ ବୋଲି ଯଦି କହି ଦେଇ ତା'ହେଲେ ବି ଭଲ କଥା ସବୁଠାରୁ କହି ଦେଇ ଆସ ଆମ ଘରେ ରହିବ ବୋଲି ମୁଁ କ'ଣ କହିବି ମୁଁ କହିବି ତୁମ ଘରକୁ ଯାଉଛି ବୋଲି କହି ଦେବି ବୋଧେ ଆଉ ହଁ ହଁ ଆଉ କାହାକୁ କହିବା କି ନା ଆମେ ଦୁଇ ଜଣ ଖାଲି ଯିବା

ହଁ ଚାରିଜଣ ଗଲେ ଟିକେ ଭଲ ହେବ କାରଣ ମାନେ ଆଉ ଡର ଲାଗିବନି ନା ଫେରିଲା ବେଳେ ସାଙ୍ଗ ହେଇକି ଫେରି ପାରିବା ହଁ ମଜାମସ୍ତି ହେବ ହଁ ଆଉ କେତେ ପାଠ ପଢ଼ିବ ପାଠ ପଢ଼ି ପଢ଼ି ମୁଣ୍ଡଟା ପୁରା ବିନ୍ଧା ହେଲାଣି ଘରେ ଖାଲି ଯେତେବେଳେ ରହିଲେ ପାଠ ପଢ଼ ପାଠ ପଢ଼ ବୋଲି ଖାଲି କହୁଛନ୍ତି ନହେଲେ ଆଉ କିଛି ନାହିଁ ଖାଲି ଖା ପାଠ ପଢ଼ା ବୋଲି କହୁଛନ୍ତି ଆଜି ଫୁଲ୍ ମଜା ହେବ ମସ୍ତି କରିବା ହେଲା ଆଜି ହଁ ମୋତେ ତ ବହୁତ ଖୁସି ଲାଗୁଛି ଏକ୍ସାଇଟେଡ଼୍ ଲାଗୁଛି କେତେବେଳେ ସନ୍ଧ୍ୟା ଆସିବା ଆମେ ଯିବା ସମସ୍ତେ ହଁ ଠିକ୍ ଅଛି ତା'ହେଲେ ପଳାଇବା ଦିନରୁ ସେହି ତିନିଟା ଚାରିଟା ବେଳକୁ ପଳାଇବା ହେଲା ଶପିଂ ସରିଲା ବେଳକୁ ସେହି ସନ୍ଧ୍ୟା ବେଳ ହେଇ ଯାଇଥିବ ସେହି ସନ୍ଧ୍ୟା ସୋରେ ପଡ଼ିବ ବୋଲି ସାଙ୍ଗ ପିଲାମାନେ କହୁଥିଲେ ଆମେ ଯିବା ସେ ଫିଲ୍ମଟା ଫୁଲ୍ ଦେଖିବା ହେଲା ମଜା କରିବା ପପକନ୍ ଫପକନ୍ ସବୁ ଖାଇବା ଥଣ୍ଡା ଫଣ୍ଡା ସବୁ ପିଇବା ଆଉ ଆସିଲା ବେଳେ ବିରିୟାନୀ ଖାଇକି ଆସିବା ହେଲା ହଉ ହଉ ରଖୁଛି ହଉ ରେଡ଼ି ହୁଅ ରେଡ଼ି ହୁଅ ସମସ୍ତେ ରେଡ଼ି ରୁହ ଯିବା ହେଲା